ଆମର ଏଠି ଗୋରୁ ରଖିବାରେ ବିଶେଷ କିଛି ସୁବିଧା ନାହିଁ ଯେଉଁମାନେ ବି ରଖୁଛନ୍ତି ତାଙ୍କର ଖାଇବାପିଇବା ଯତ୍ନ ଠିକ୍ସେ ନେଇପାରୁନାହାନ୍ତି ଏଠି ତ ଘାସ ଆଉ ନଡ଼ା କୁଟା ବିଶେଷ ମିଳୁନାହିଁ ଯାହାବି ମିଳୁଛି କିଛି ଅଳ୍ପ ଅଳ୍ପ ଲୋକ ରଖିଛନ୍ତି ତାଙ୍କୁ ତ ଆଡ୍ଜଷ୍ଟ କରି ତାଙ୍କୁ ଖାଇବା ପାଇଁ ଦେଉଛନ୍ତି ଆଉ ଖାଇବା ଅଭାବରୁ ଲୋକ ଅଛନ୍ତି ଏଠି ବାହାରକୁ ବି ଫିଟାଇ ଦେଉଛନ୍ତି ଫିଟାଇଦେଲା ପରେ ସିଏ ବଜାରଘାଟକୁ ଯାଉଛନ୍ତି ଗଲାପରେ ସେ ପଲିଥିନ ଇଆଡ଼ୁ ପୋଚା ଜିନିଷ ମାନେ ସବୁ ଖାଇକି ତାଙ୍କ ଶରୀରରେ ରୋଗ ବ୍ୟାପି ଯାଉଛି ଏମିତି ବି ଚର୍ମରୋଗ ଏମିତି ଥଣ୍ଡା କାଶ ଏମିତି ବିଭିନ୍ନ ପ୍ରକାର ରୋଗ ରୋଗ ହେଉଛି ଡକ୍ଟରକୁ ଡାକି ଆମେ ଟ୍ରିଟ୍ମେଣ୍ଟ କଲେ କ'ଣ ହେବ ସିଏ ତ ରୋଗରେ ପୀଡ଼ିତ ପେଟରେ ତ ଜରି ପଶିଥିବ ସେଥିପାଇଁ ସେ ଲୋକ ବି ଗୁଡ଼ାଏ ତାଙ୍କୁ ବହୁତ ପ୍ରକାର ଟ୍ରିଟ୍ମେଣ୍ଟ କରୁଛନ୍ତି ହେଲେ ଗୋରୁ ସେଥିରେ ମୃତ୍ୟୁବରଣ ବହୁତ କରୁଛନ୍ତି ଏମିତି ଗୋରୁ ରଖିବାପାଇଁ ଆମର ଏଠି ପୂରା ଅସୁବିଧାର ସମ୍ମୁଖୀନ ଏଠି ପୂରା ଗୋରୁର ରଖିବାପାଇଁ କିଛି ସୁବିଧା ହିଁ ନାହିଁ